ପାଞ୍ଚ ଲକ୍ଷ ପାଞ୍ଚ ଶହ ପଚିଶି ତିନି ହଜାର ତିନିଶହ ତେତିଶି ଚାରି ହଜାର ଚାରିଶହ ଚଉରାଳିଶି ସାତ ଲକ୍ଷ ସତସ୍ତରି ହଜାର ସାତଶହ ସତସ୍ତରି ନଅ ଲକ୍ଷ ନବେ ହଜାର ନଅଶହ ନବେ